ମୋର ପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଯିଏ ନିଜର ଅଭିନୟ ଟିଭି ଶୋ ଏବଂ ରିୟାଲିଟି ଶୋ କରି ବହୁତ ପରିଚିତ ତାଙ୍କର ଅଭିନୟ ପ୍ରତି ଥିବା ଇଚ୍ଛା ସମ୍ମାନ କଠିନ ପରିଶ୍ରମ ଅଭିନୟ କରିବାର ଶୈଳୀ ଚାଲି ଚଳନ ଆଚାର ବ୍ୟବହାର ମୋତେ ବହୁତ ଭଲ ଲାଗେ ସିଏ କରିଥିବା ଅନେକ ଗୁଡ଼ିଏ ଫିଲ୍ମ ମଧ୍ୟରେ ତଥା ଜଗା ହାତରେ ପଘା ମାଟ୍ରିକ ଫେଲ୍ ମେଣ୍ଟାଲ କାଳୀଶଙ୍କର ସାତ ସୁରେ ବନ୍ଧା ଏ ଜୀବନ ଆଇ ଲଭ ୟୁ ଅର୍ଜୁନ ଗପ ହେଲେ ବି ସତ ଆକାଶେ କି ରଙ୍ଗ ଲାଗିଲା ବର୍ଷା ମାଇ ଡାର୍ଲିଂ ସମଥିଂ ସମଥିଂ ଏପରି ଅନେକ ଫିଲ୍ମ କରି ଲୋକ ଲୋକଙ୍କ ମନରେ ଘର କରିଥିବା ଜଣେ ପରିଚିତ ଅଭିନେତା